ହଁ ଆରେ ସାଗରିକା ଭଲ ଅଛ ହଁ ଭଲ ଅଛି କ'ଣ କରୁଛୁ ଘରେ ସବୁ କେମିତି ଅଛନ୍ତି ଅ ହଁ ହଁ ତୋ ପୁଅଝିଅ ସବୁ ଭଲ ଅଛନ୍ତି

ଆରେ ଏ ବର୍ଷ କୁଆଡ଼େ ଟିକେ ବୁଲିବାକୁ ଯାଇଥାନ୍ତେ ପରା

କ'ଣ କହିଲ ଏଥର ଆଉ କୁଆଡ଼େ ବାହାରକୁ ଯିବାର ନାହିଁ ଆମ ଓଡ଼ିଶା ଭିତରେ ହିଁ ବୁଲିବା ହଁ ହଉ ତୋର ମୋର ଯିବା ଏଥର ଫ୍ୟାମିଲି ନେବାନି ତୋର ମୋର ଯିବୁ ବୁଲିକି ଆସିବା ବସ୍ରେ ଯିବା କେବେ କ'ଣ ଫ୍ରି ହେବୁ କହିଲୁ ଛୁଟି ଟାଇମ୍ କ'ଣ ମିଳିବ ତୋତେ

ତିନି ଚାରି ଦିନ ରହିକି ବୁଲାବୁଲି କରିକି ଭଲସେ କରିକି ଆସିବା ନା କ'ଣ କହୁଛୁ

ତୁ ଆମ ଘରକୁ ଆସିବୁ ଘରୁ ଯିବା ନା ମୁଁ ତୋ ଘରକୁ ଆସିବି

ହଁ ପାଖ ତ ପଡ଼ିବ ତୋ ପୁଅକୁ କହ ଟିକେ ନେଇ ଆସିବ ମୋତେ ତୋ ପୁଅକୁ ଟିକେ କହ ମୋତେ ନେଇ ଆସିବ ହଉ କାଲି ତ ଛୁଟି ଅଛି କାଲି ହଁ ଠିକ୍ ଅଛି କାଲିକି ଆସିବି ଶୁଣୁ ଟିକେଟ୍ଟା ରହିବା ଆଚ୍ଛା ହଁ ଗଲେ ରହିବା ସେଠି ସାଙ୍ଗ ପାଖରେ ରହିବା ସେଠୁ ଯିବା ଆମେ ମର୍ଣ୍ଣିଂରେ ହଁ ହଁ ସେଠି ହିଁ ରହିବା ଯେଉଁଠି କହିବୁ ଟିକେ ଏବେ କ'ଣ ଶୁଣିଥିଲି ଟିକେ ନୂଆ ମଡ଼େଲ୍ରେ ଆଉ ସବୁ ତିଆରି ହେଇଛି ନନ୍ଦନକାନନ୍ ଏବେ ଆହୁରି ନୂଆ ନୂଆ ସବୁ ହଁ ହଁ ହଁ ସିଏ କ'ଣ ଏବେ ବୋଟିଂଟା ଆହୁରି ପୁଣି ଭଲ ହେଇଛି ବୋଲି ଶୁଣୁଥିଲି

ଆଉ ଶୁଣୁନୁ ଏବେ ତ ଆମର ହଁ ମଝିରେ ଥରେ ଯାଇଥିଲି ଯେ ଏତେ ଆଉ ସେ ବୁଲାବୁଲି କରିହେଲାନି କାମ ବ୍ୟସ୍ତତା ଭିତରେ ଆଉ ଯାଇହେଲାନି ରେ ମୁଁ ଗଲା ଆସିକି ହାତୀ ଗୋଟେ ମାତ୍ର ଥିଲା ସିଏ ଏବେ କ'ଣ ବହୁତ କିଛି ମାନେ ଅଲଗା ଅଲଗା ଜନ୍ତୁ ସବୁ ଆସିଛନ୍ତି ବୋଲି ଶୁଣିଥିଲି ଆଉ ଯେଉଁ ଗୋଟେ ଯେଉଁ ହଁ ଆଗରୁ ଦେଖିଥିଲି ଗଣ୍ଡା ଗୋଟେ ଏବେ ଆହୁରି ଗଣ୍ଡା ଦୁଇ ଚାରିଟା କ'ଣ ଆସିଛି ବୋଲି କହୁଥିଲେ ହଁ କୁମ୍ଭୀର

ଶୁଣୁନୁ ସେପଟେ ଯେଉଁ ଭିତରେ ବୁଲାବୁଲି କରିବା ପାଇଁ ଏତେ ଦୂର ତ ଆମେ ବୁଲାବୁଲି କରିକି ଯିବାଟା ବୁଲିବାଟା ଟିକେ ମାନେ କଷ୍ଟ ଯେତେ ଯାହା ହେଲେ ବି ଚାଲିଚାଲି ଯିବାଟା ତ ସେଠି କ'ଣ ଗୋଟେ ଗାଡ଼ିର ବ୍ୟବସ୍ତା ଅଛି ଯେ ଆଉ ସେଠି ଟିକେଟ୍ କରିକି ନହେଲେ ହଁ ସେଠି ଭିତରେ ବା କ୍ୟାମ୍ପସ୍ ଭିତରେ ବୁଲାଉଛନ୍ତି ପୁରା ଟୋଟାଲି ନନ୍ଦନକାନନ୍ଟା ଭିତରେ ହଁ ହଁ ହଉ ଠିକ୍ ଅଛି ହଁ ହଁ କନଫର୍ମ୍ ଯିବା ହେଲା ଯିବା ବୁଲାବୁଲି କରିକି ଦିନ ଅଧେର ମାନେ ତିନି ଚାରି ଦିନ ରହିବା ଆଉ ସକାଳୁ ଉଠିକି ପଳେଇ ଆସିବା ଆଉ ଶୁଣୁନୁ ସେଦିନ ମୁଁ କ'ଣ ଶୁଣିଥିଲି ଧଳା ମୟୂର ବି ଆସିଛି ବୋଲିକି ଧଳା ଧଳା ମୟୂର ଧଳା କଲର୍ର ଆଉ ଗୋଟେ ପିଙ୍କ କଲର୍ର ଏମିତି ସବୁ ଆସିଛି ବୋଲିକି ହଁ ଶୁଣେ ତୋ ପୁଅକୁ ପଠାଇ ଦେବୁ ଟିକେ କାଲିକି ନେଇ ଆସିବ ଆଉ କାଲି ସନ୍ଧ୍ୟା ରାତି ବସ୍ରେ ଯିବା ଟିକେଟ୍ କରିଥିବୁ ଆଉ ଠିକ୍ ଅଛି

ହଁ ହଁ